ହ୍ୟାଲୋ ସାର୍ ନମସ୍କାର ସାର୍ ମୁଁ ରାଜନଗରରୁ କହୁଥିଲି ମୁଁ ଗୋଟିଏ ବୁଲି ଯିବାପାଇଁ ଗୋଟିଏ କ୍ୟାବ ବୁକ୍ କରିଥିଲି ତ ବର୍ତ୍ତମାନ ତ ମୁଁ ଆପଣଙ୍କର ଡ୍ରାଇଭର ଆସିକି ହେ ପହଞ୍ଚିବା କଥା ମୋର ଆଜି ଯେଉଁ ପନ୍ଦର ତାରିଖରେ ମୁଁ କହିଥିଲି ସାତଟା ବେଳକୁ ସେ ବର୍ତ୍ତମାନ ଏପର୍ଯ୍ୟନ୍ତ ଆସିକି ପହଞ୍ଚି ପାରୁନି କିନ୍ତୁ ମୁଁ ବି ଭାରି ବ୍ୟସ୍ତରେ ଅଛି ବହୁତ ସମୟ ମୁଁ ବାହାରିକି ଅପେକ୍ଷା କରିଛି ସିଏ ବର୍ତ୍ତମାନ ଏପର୍ଯ୍ୟନ୍ତ ପହଞ୍ଚି ନାହାନ୍ତି ଏଇଟା ଗୋଟିଏ ବ୍ୟସ୍ତ ଲାଗୁଛି ଆମେ ପୁଣି ଯିବୁ ବୁଲିକି କେତେବେଳେ ଆସିବୁ ପୁଣି କ'ଣ କରିବୁ କେମିତି ଟିକିଏ ବୁଲିବୁ ପୁଣି ମାନେ ମନ ଖୁସି କରିକି ଠାକୁର ଟିକିଏ ଦର୍ଶନ କରିବୁ ବର୍ତ୍ତମାନ ସିଏ ଏପର୍ଯ୍ୟନ୍ତ ଆସି ନାହାନ୍ତି ଆସି ପାରନ୍ତି ପ୍ରାୟ ଲେଟ କରୁଛନ୍ତି ଆପଣ ଟିକିଏ ତାଙ୍କୁ କୁହନ୍ତୁ ନାଇଁ ଯଦି ସେ ନ ଆସିବେ ମନା କରନ୍ତୁ ଟାଇମ ଓଭର ହୋଇଯାଉଛି ନା ଆମେ ଯାଇ ପାରିବୁନୁ ବର୍ତ୍ତମାନ ଲେଟ ହେଉଛି ହେଲେ ବର୍ତ୍ତମାନ ସିଏ ଯଦି ନ ଆସିବେ ମାନେ ହଁ କିମ୍ବା ନାହିଁ କଲେ ମୁଁ ବରଂ ଅନ୍ୟ ଗୋଟିଏ ଆଉ ଗାଡ଼ି ଠିକ୍ କରିକି ଯିବି ଆଉ କାଇଁନା ଏପର୍ଯ୍ୟନ୍ତ ସେ ଆସୁନାହାନ୍ତି ଲେଟ କରୁଛନ୍ତି ଆଉ କେତେ ଅପେକ୍ଷା କରିବୁ ସେଇଥିପାଇଁ ଆପଣଙ୍କ ପାଖକୁ ଫୋନ କରିଥିଲି ଆପଣ ଟିକିଏ ତାଙ୍କଠାରୁ ବୁଝିକି ମୋତେ କହିବେ କାଇଁ ଏପର୍ଯ୍ୟନ୍ତ ଲେଟ୍ କରୁଛନ୍ତି ଆସିନାହାନ୍ତି ମୁଁ ଅଲଗା ଗାଡ଼ି ତାହେଲେ ବୁକ କରିବି ଯାଉଛି ଆଉ କ'ଣ କରିବି ଏତେ ସମୟ ଆଉ ଅପେକ୍ଷା କରି ହେବନି ରହୁଛି ସାର୍